ହାଲୋ ଇଟା ଆଲୋକ୍ ଏଜେନ୍ସି ସୋନ୍ପୁର୍ ଲାଗ୍ଲା କେଁ ଆଜ୍ଞା ନମସ୍କାର୍ ମୁଇଁ ବୈଦ୍ୟନାଥ୍ ବେହେରା ଦହିଆ ହାଟ୍ପଦାରୁ କହୁଚେଁ ଦେଖୁନ୍ ତ ଆଜ୍ଞା ମୋର୍ ପନ୍ଦ୍ର ତାରିଖ୍ ଦିନ ଗୁଟେ ବୋଲରୋ ଗାଡ଼ିଟେ ଦର୍କାର୍ ଇ ଗାଡ଼ି ଧରିକିରି ଆମର୍ ସାଙ୍ଗସାଥି ମିଶିକିରି ସବୁ ଆମେ ପୁରୀ ଜଗନ୍ନାଥ୍ ଦର୍ଶନରେ ଯିମୁ ହେଇପାର୍ବା କେଁ ଆଜ୍ଞା ଦେଖୁନ୍ ତ ଆଜ୍ଞା କେତେ କାଣା ପଏସା ବଲୁଚନ୍ କି ନାଇଁ ଆଜ୍ଞା ଦୁଇ ଦିନର୍ ଲାଗି କୁଡ଼େ ହଜାର୍ ଟଙ୍କା କେନ୍ତାକିରି ହେବା ପଇସା ପତର୍ ଟିକେ କମ୍ କରୁନ୍ ଦେଖୁନ୍ ତ ଯେତେବେଲେ ମୁଇଁ ଯେନ୍ ଆଡ଼େ ଯାଏସିଁ ଆପଣ୍କର୍ଠାରୁ ଗାଡ଼ି ଧରିକିରି ଯାଏସିଁ ମୁଇଁ ତ ଆପଣଙ୍କର ନିୟମିତ ଗ୍ରାହାକ ଆଏ ହଁ ଆଜ୍ଞା ଆପଣ ଯେନ୍ତା ହେଲେ ତିନ୍ ହଜାର୍ ଟଙ୍କା କମଉନ୍ ସତର୍ ହଜାର୍ କରୁନ୍ ମୁଇଁ ତ ସବୁବେଲେ ଆପଣଙ୍କର୍ ଗାଡ଼ି ଧରିକି ଯାଏସିଁ ସବୁଦିନିଆ ଲୋକ୍ ମୁଇଁ ଆପଣଙ୍କର୍ ହଁ ହଁ ଆଜ୍ଞା ହେ ସତ୍ର ହଜାର ହେଲେ କରନ୍ ଆଉ ମୁଇଁ ଆପଣଙ୍କୁ ମୋବାଇଲ୍ ଦ୍ଵାରା ପେଟିଏମ୍ରେ ପଏସା ପଠେଇ ଦଉଚେଁ ହେଲା ଆଜ୍ଞା